ଖେଳ ଆମ ସମସ୍ତ ଲୋକମାନଙ୍କ ଶରୀର ଏବଂ ମାନସିକ ସୁସ୍ଥତା ପାଇଁ ବହୁତ ଭଲ ଆମକୁ ସବୁଦିନ ଖେଳ ଖେଳିବା ଦରକାର ଏବଂ ଆମ ଶରୀରର ଶରୀରକୁ ସୁସ୍ଥ ରଖିବା ଦରକାର